ତୁମ ଦୋକାନରେ ଲୁଗା ଅଛି

ହଁ କେତେ ରେଟ୍ର ଅଛି

ସେଇ ନାଲି ଶାଢ଼ୀଟା ଦିଅନ୍ତୁ କେତେ ରେଟ୍ ଅଛି ଇଏ କେତେ ରେଟ୍ କେତେ ରେଟ୍ କେତେ ରେଟ୍ ଅଛି ହୁଁ ଟିକିଏ ରେଟ୍ କମେଇବେ ଚାରି ପିସ୍ ଦେଇଦେବେ ଚାରି ପିସ୍ ଦେଇଦେବେ ହଉ ଦେଖାନ୍ତୁ ଦୁଇଶହ ଟଙ୍କାରେ ଏଇଟା ଦୁଇଟା କଲର୍ ଦେଖାନ୍ତୁ ତିନିଶହ ଵାଲା ଦୁଇ ପିସ୍ ଦେଇଦିଅନ୍ତୁ ସାଇଁସିଆ ଡ୍ରେସ୍ ଅଛି ହଁ ନେବା ଅଛି ଛୋଟ ପିଲାମାନଙ୍କର ଡ୍ରେସ୍

ପାଞ୍ଚବର୍ଷ କଟନ୍ର ଛୋଟଛୁଆମାନଙ୍କର ଫ୍ରକ୍ ହେଲେ ଚଳିବ ମୁଁ ମୋ ଟଙ୍କାରେ ଦେଖାନ୍ତୁ କେତେ ରେଟ୍ ଅଛି ଛୋଟଛୁଆମାନଙ୍କ ଡ୍ରେସ୍ ଦୁଇହଜାର ଏଇ ରେଟ୍ ନେଉ ପଛେ ଭଲ ଜିନିଷଟା ଦିଅନ୍ତୁ ନାଇଁ ଏତେଗା ଜିନିଷ ନେଉଛେ ଟିକିଏ ରେଟ୍ କମେଇବେ ବାନିଅନ ବରମୁଣ୍ଡା